ପାଞ୍ଚ ନଅ ଦୁଇ ହଜାର ବାଇଶି ତିନି ଦୁଇ ଦୁଇ ହଜାର ଚବିଶ ଚାରି ସାତ ଦୁଇ ହଜାର ତେଇଶ ଦୁଇ ଛଅ ଦୁଇ ହଜାର ଏକୋଇଶ ନଅ ଏକ ଦୁଇ ହଜାର ଚବିଶ